ଆଜି ଆମ ଦେଶର ଡାକ୍ତରଖାନା ବିଷୟରେ ଯଦି କହିବାକୁ ଯିବି ଡାକ୍ତରଖାନା ସହିତ ତାର ଚିକିତ୍ସା ବିଷୟରେ ତାହେଲେ ଆଗରୁ ଯଦି କହିବା ଆଗରୁ ଆମକୁ ବହୁତ ଅସୁବିଧା ହେଉଥିଲା ଏଇ ଡାକ୍ତରଖାନା ବିଷୟକୁ ନେଇକରି ତାର ଚିକିତ୍ସା ବିଷୟକୁ ନେଇକରି ପ୍ରଥମ ଜିନିଷ ତ ଏଟା ହେଲା ଯେ ଆଗେ ଡାକ୍ତରଖାନାଗୁଡ଼ାକ ବହୁତ କମ୍ ଥିଲା ପ୍ରତ୍ୟେକ ଏରିଆରେ ମାନେ ତାର ଉପଲବ୍ଧ ନଥିଲା ଯାହାଫଳରେ ବହୁତ ଲୋକ ତାର ହଇରାଣ ହେଉଥିଲେ ତାର ତାର ଚିକିତ୍ସା ପାଇବାରୁ ସମସ୍ତେ ବଞ୍ଚିତ ରହୁଥିଲେ ଆଉ ଆଗରୁ କ'ଣ ହେଉଥିଲା ନା ଏତେ ଡାକ୍ତରଖାନା ନଥାଇ ଫଳରେ ଏତେ ଡକ୍ଟର ମଧ୍ୟରେ ଯଦି ବି ଗୋଟେ ଡାକ୍ତରଖାନା ଥିଲା ସେ ଡାକ୍ତରଖାନାରେ ଗୋଟେ ଡକ୍ଟର ରହୁଥିଲେ ନର୍ସ ଗୋଟେ ରହୁଥିଲେ କିନ୍ତୁ ପେସେଣ୍ଟ ଆସୁଥିଲେ ଶହେ ଦୁଇଶହ ତିନିଶହ ତ ତାଙ୍କୁ ଟେଷ୍ଟ କରିବା ତାଙ୍କୁ ଚିକିତ୍ସା କରିବାକୁ ବହୁତ ଲୋକ ବହୁତ ହଇରାଣରେ ପଡ଼ୁଥିଲେ ସେମାନେ ବି ହଇରାଣ ହେଉଥିଲେ ରାତି ପାଇଯାଉଥିଲା ଦିନ ସକାଳ ପାଇଯାଉଥିଲା ତଥାପି ବି ସେମାନଙ୍କ ଚିକିତ୍ସା ଠିକ ହିସାବରେ ହୋଇପାରୁନଥିଲା କିନ୍ତୁ ଏବେ କ'ଣ ହୋଇଛି କିଛି ବର୍ଷ ହେଲା ଏବେ ଆମ ଡାକ୍ତରଖାନାଗୁଡ଼ାକ ଇମ୍ପ୍ରୁଭମେଣ୍ଟ ହୋଇଛି ପୁରା ବହୁତ ବଢ଼ିଆ ବଢ଼ିଆ ଡାକ୍ତରଗୁଡ଼ାକ ଆସିଛନ୍ତି ଗୋଟେ ଡାକ୍ତରଖାନାରେ ମିନିମମ୍ ଆଜି ପାଞ୍ଚଟାରୁୁ ଛଟା ସ୍ପେଶାଲିଷ୍ଟଗୁଡ଼ାକ ରହୁଛନ୍ତି ଯେଉଁମାନେ କି ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଜାଗାରେ ଯେଉଁଟାକି କି ଶିଶୁ ବିଶେଷଜ୍ଞ ହେଲା କି ସ୍ତ୍ରୀ ବିଶେଷଜ୍ଞ ହେଲା କି ଗୋଟେ ଜରର ସ୍ପେଶାଲିଷ୍ଟ ହେଲା କି କୌଣସି ଆମର ଯେଉଁଟାକି ମାନେ ଯଦି କୁହାଯିବା ଆମର ଯେଉଁଟାକି ଏଇଟା କ'ଣ କହୁଛନ୍ତି ତାକୁ ନା ଆମର ଯେଉଁ ଡାକ୍ତରଖାନାର ଯେଉଁ ବିଭିନ୍ନ ପ୍ରକାର ସ୍ପେଶଆଲିଷ୍ଟଗୁଡ଼ାକ ରହୁଛନ୍ତି ଛୁଆପିଲାଙ୍କୁ ନେଇକିରି ସ୍ତ୍ରୀଙ୍କୁ ନେଇକରି ସେସବୁ ଡକ୍ଟରଗୁଡ଼ାକ ଆମ ପାଖରେ ଏବେ ଏଭେଲେବଲ ରହିଲେଣି ତ ତା ସହିତ ଭଲ ଭଲ ଡାକ୍ତର ଆସୁଛନ୍ତି ଭଲ ଭଲ ପାଠ ପଢ଼ିକି ଆସୁଛନ୍ତି ତା ସହିତ ନର୍ସ୍ମାନେ ଗୋଟେ ଦଶ ପନ୍ଦର ଖଣ୍ଡେ ରହୁଛନ୍ତି ଯାହାଫଳରେ ସେ ବଡ଼ ଡାକ୍ତରଖାନାରେ ଆମେ ସବୁ ଜିନିଷର ସୁବିଧା ପାଇପାରୁଛୁ ଠିକ୍ ଠିକ୍ ସମୟରେ ଆମର ଟ୍ରିଟମେଣ୍ଟ୍ ହୋଇପାରୁଛି ଠିକ୍ ସମୟରେ ଆମେ ସେଥିରୁ ଔଷଧ ମଧ୍ୟ ପାଇପାରୁଛୁ ଆର ହେଲା କଥା ଯାହାର ଯାହାକୁ ଦରକାର ପଡ଼ୁଛି କି ଏଇ ଜାଗାରେ ଯଦି ତାଙ୍କୁ ମାନେ ଏଇ ଜାଗାରେ ରହିକରି ଡାକ୍ତରଖାନାରେ ରହିକରି ଯଦି ସେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି ବୋଲେ ସେ ଜାଗାରେ ହେବାର ବି ସୁବିଧା ଅଛି ମାନେ ଏବେ ପୁରୁଷର ଯଦି କଥା କହେ ମିନିମମ୍ କୋଡ଼ିଏଟାରୁ ପଚିଶଟା ବେଡ୍ ରହୁଛି ପୁରୁଷମାନଙ୍କର ସେହିଭଳିଆ ଯଦି ସ୍ତ୍ରୀମାନଙ୍କର ଦେଖିବା ସେ ଜାଗାରେ ବି ସ୍ତ୍ରୀମାନଙ୍କର ଅଲଗା ଅଲଗା ଅଛି ସେଠି ବି କୋଡ଼ିଏରୁ ପଚିଶଟା ବେଡ୍ ରହୁଛି ତା' ସହିତ ଛୁଆମାନଙ୍କର ଯେବେ ସେମାନଙ୍କର ଆଇ ସି ୟୁ କଲେ ଯେଉଁଟାକି ସ୍ପେଶିଆଲ୍ ଯେ ଛୁଆମାନେ ଜନ୍ମ ହେଉଛନ୍ତି ଫାଷ୍ଟ ଟାଇମ୍ ସେମାନଙ୍କ ପାଇଁ ଆହୁରି ବହୁତ ସୁନ୍ଦର ସୁବିଧା ଅଛି ଯେଉଁଟାକି ପାଞ୍ଚ ଦିନ ପର୍ଯ୍ୟନ୍ତ ଯଦି ଅକ୍ସିଜେନ୍ ଲାଗିଲେ ଅକ୍ସିଜେନ୍ରେ ରଖୁଛନ୍ତି ତାଙ୍କର ଟ୍ରିଟମେଣ୍ଟ୍ କରୁଛନ୍ତି ବହୁତ ସୁନ୍ଦର ସୁନ୍ଦର ତାଙ୍କ ପାଇଁ ସ୍ପେସିଆଲ୍ ଡକ୍ଟର ରହୁଛନ୍ତି ତାଙ୍କ ପାଇଁ ନର୍ସ୍ଗୁଡ଼ାକ ସ୍ପେସିଆଲ୍ ଏପଏଣ୍ଟମେଣ୍ଟ୍ କରାଯାଇଛି ତ ବହୁତ ଜିନିଷଗୁଡ଼ାକ ଆଜି ହସ୍ପିଟାଲରୁ ଆମେ ତାଙ୍କର ଚିକିତ୍ସାଗୁଡ଼ାକ ବହୁତ ସୁନ୍ଦର ଭାବରେ ଆମେ ତାଙ୍କର ସେବା ପାଇପାରୁଛୁ ଆଉ ସେଥିରେ କୌଣସି ମାନେ କହିବାକୁ ଅତ୍ୟୁକ୍ତି ନାଇଁ ଯେ ଆଜି ହସ୍ପିଟାଲରେ ବହୁତ ଗୁଡ଼ାକ ଇମ୍ପ୍ରୁଭମେଣ୍ଟ ହେଲାଣି ବହୁତ ଜାଗାରେ ଆମର ଯେଉଁଟାକି ବହୁତ ଜାଗାରେ ଡକ୍ଟରଗୁଡ଼ାକ ରହୁଛନ୍ତି ଆଜି ରହିଲେଣି ବହୁତ ପେସେଣ୍ଟ୍ମାନେ ଆସୁଛନ୍ତି ବହୁତ ପ୍ରକାର ଯେଉଁ ପ୍ରକାର ପେସେଣ୍ଟ୍ଗୁଡ଼ାକ ଆସିଲେ ମଧ୍ୟ ଏଇ ଜାଗାରେ ଯେତେ ସମ୍ଭବ ସେତିକି ସେମାନଙ୍କର ସେବା କରାଯାଉଛି ସେମାନଙ୍କର ଚିକିତ୍ସା କରାଯାଉଛି ଯଦି ଚିକିତ୍ସାର ବାହାରେ ହୋଇଗଲା ଯେଉଁଟାକି ସେମାନେ ଯଦି ଯେଉଁ ସ୍ପେଶାଲିଷ୍ଟ ରହିବେ ସେ ବିଷୟରେ ଯଦି ଜାଣିନପାରିଲା ବା ତାଙ୍କ ଦ୍ୱାରା ହୋଇନପାରିଲା ବା ସେ ଡାକ୍ତରଖାନା ଯଦି ସେଟା ଏଭେଲେବଲ ନାହିଁ ତାହେଲେ ସେମାନଙ୍କୁ ବାହାରକୁ ରେଫର୍ କରିଦେଉଛି ଯେଉଁଟାକି ଏମସ ହେଲା ଭୁବନେଶ୍ୱର ଆମର ରାୟପୁର ହେଲା ଯେଉଁଟାକି ରାୟପୁର ପାଖେ ହେଲା ତାପରେ ବୁର୍ଲା ହେଲା ତାପରେ ଆମର ବିଭିନ୍ନ ପ୍ରକାର ଯେଉଁ ବଡ଼ ବଡ଼ ବିଶାଖାପାଟନମ୍ ହେଲା ଯେ ବଡ଼ ବଡ଼ ହସ୍ପିଟାଲମାନଙ୍କୁ ସେମାନଙ୍କୁ ରେଫର୍ କରି ଦିଆଯାଉଛି ଯାହାଫଳରେ ବହୁତ ସୁନ୍ଦର ସୁବିଧାଟେ କରିଛନ୍ତି ଯେଉଁଟାକି ଏକ ଶହ ଆଠ ଆମର ଯେଉଁ ଏକଶହ ଆଠଟା ଅଛି ଏକ ଶହ ଆଠ ହେଉଛି ବହୁତ ବଢ଼ିଆ ଆମର ପାଇଁ ସୁବିଧା ଜନକ ମାନେ ରାତିରେ ଯଦି ବି କାହାକୁ ସିରିୟସ୍ ହେଲା ବେଳେ ଏକ ଶହ ଆଠକୁ ଫୋନ୍ କରିଦେଲେ ସାଙ୍ଗେ ସାଙ୍ଗେ ଆମର ଭ୍ୟାନ୍ ପଳେଇ ଆସୁଛି ଏକଶହ ଆଠଟା ଯାହାଫଳରେ ଆମର ଲୋକମାନେ ସେଥିରୁ ଉପକୃତ ପାଇପାରୁଛନ୍ତି ରହିଲା ସେଇଟା ହେଲା ହସ୍ପିଟାଲ୍ର କଥା ଆଉ ଯଦି କୋଭିଡ୍ ବିଷୟରେ ଯିବା କୋଭିଡ୍ର କଥା ଯେଉଁ ମହାମାରୀଟା ଆସିଥିଲା ସେଇଟା ତ ବହୁତ ଦୁଃଖନୀୟ ବିଷୟ ଥିଲା ଦୁଃଖଦ କାରଣ ଥିଲା କାରଣ ହେଉଛି ମହାମାରୀ ଗୋଟେ ଏତେ ବଡ଼ ମହାମାରୀଟେ ଆସିଥିଲା ଯେଉଁଥିରେ ବହୁତ ଲୋକଙ୍କର ଲସ୍ ହୋଇଛି ବହୁତ ଲୋକଙ୍କର ଆମର ବି ବହୁତ ଲସ୍ ହୋଇଛି ବହୁତ ଲୋକ ହଇରାଣରେ ପଡ଼ିଛନ୍ତି ବହୁତ ଲୋକ ସେଥିରୁ ବିଭିନ୍ନ ପ୍ରକାର ମାନେ ଯାତନା ପାଇଛନ୍ତି ବିଭିନ୍ନ ପ୍ରକାର କଷ୍ଟ କିଏ ବହୁତ ବାହାରେ ରହୁଥିଲେ ସେମାନେ ଆସିପାରିଲେ ନାହିଁ କିଏ ଚାଲି ଚାଲି ଆସିଲେ ବହୁତ କେତେ କେତେ କିଲୋମିଟର ପର୍ଯ୍ୟନ୍ତ ଚାଲିକରି ଆସିଛନ୍ତି ତା ସହିତ ଯେତେବେଳେ ଆମର ଟ୍ରିଟମେଣ୍ଟ କରାଯାଉଥିଲା ଗୋଟେ ଗୋଟେ ବେଡ୍ରେ ଜଣକୁ ରଖାଯାଉଥିଲା ଯେଉଁଟାକି ମାନେ କିଛି ନାଇଁ ହେଲେ ବି ଛଅ ଫୁଟ୍ ସାତ ଫୁଟ୍ ଦୂରରେ ଜଣ ଜଣଙ୍କୁ ରଖାଯାଉଥିଲା ତ ସେହିଭଳିଆ ଆମେ ବହୁତ କଷ୍ଟ ପାଇଛୁ ନିଜର ନିଜ ରିଲେସନ୍ ନିଜର ସମ୍ପର୍କୀୟ ଲୋକଙ୍କୁ ଆମେ ଛୁଇଁ ପାରୁନଥିଲେ ସେମାନଙ୍କର ପାଖେ ବସି ପାରୁନଥିଲେ କଥା ହୋଇପାରୁ ନଥିଲେ ଦେଖିଲେ ମଧ୍ୟ ସେମାନଙ୍କୁ ଦେଖିକରି ବି ମଧ୍ୟ ଆମେ କିଛି ତାଙ୍କର ବିଷୟରେ ଜାଣିପାରୁ ନଥିଲୁ ତେଣୁକରି ଏଇସବୁ ଗୁଡ଼ାକ ବହୁତ ଆମେ କୋଭିଡ୍ ସମୟରେ ଆମକୁ ବହୁତ ହଇରାଣରେ ଆମେ ପଡ଼ିଛୁ ଆଉ ତା ସହିତ ଧୀରେ ଧୀରେ ଧିରେ ଭଗବାନଙ୍କ ଆଶୀର୍ବାଦରୁ ଧୀରେ ଧୀରେ କରି କୋଭିଡ୍ ଯେତବେଳେ ଚାଲିଗଲା ଆଜି ଧୀରେ ଧୀରେ କରି ଆମେ ନିଜର ଯୋଉ ବିଜିନେସ୍ଗୁଡ଼ାକ ନିଜ ଯୋଉ କାମଗୁଡ଼ାକ ଆଜି ଇମ୍ପ୍ରୁଭ୍ମେଣ୍ଟ କରୁଛୁ ତ ଆଜି ଆମ ଆମର ଏରିଆରେ ହସ୍ପିଟାଲ୍ଗୁଡ଼ାକ ଅଛି ସତ କିନ୍ତୁ ସେଇ ହସ୍ପିଟାଲ୍ଗୁଡ଼ାରେ ବହୁତ କମ୍ ଜାଗାରେ ଏମିତି ଅଛି ଯୋଉଠିକି ଡକ୍ଟର ଆଭେଲେବୁଲ୍ ନାହାଁନ୍ତି ତ ଡକ୍ଟରଗୁଡ଼ାକ ଯଦି ଗୋଟେ ଗୋଟେ ଯଦି ଦୁଇ ଦୁଇଟା ଯଦି ଏପଏଣ୍ଟମେଣ୍ଟ୍ କଲେ ଆହୁରି ଭଲ ହୁଅନ୍ତା ତା ସହିତ ନର୍ସମାନେ ମଧ୍ୟ ଆହୁରି ଏପଏଣ୍ଟ୍ମେଣ୍ଟ୍ କଲେ ଭଲ ହୁଅନ୍ତା ଯାହାଫଳରେ ଆମେ ଏ ମେଡିକାଲ୍ର ବା ଆମର ଏ ଡାକ୍ତରଖାନାର ଚିକିତ୍ସାରୁ ଆମେ ସମସ୍ତେ ଯେଉଁଟାକୁ ବଞ୍ଚିତ ନହୋଇକରି ତାଙ୍କର ସବୁ ସେବା ପାଇପାରୁଥାନ୍ତୁ